ସ୍ୱାସ୍ଥ୍ୟ ସେବା ପାଇବାରେ ଲୋକମାନେ ବହୁତ ସମ୍ମୁଖୀନ ହୁଅନ୍ତି ପ୍ରଥମତଃ ଦୂରତା ଡାକ୍ତରଖାନା ଏବଂ ଗାଁରୁ ଦୂରତା ହୋଇଥିବାରୁ ଲୋକମାନେ ଲୋକମାନେ ଉଚିତ ମୂଲ୍ୟରେ ପାଇପାରୁନାହାନ୍ତି ଡାକ୍ତର ନିଜ ଗ୍ରାମରୁ ଡାକ୍ତରଖାନାକୁୁ ବହୁତ ଦୂରତା ହୋଇଥିବାରୁ ଲୋକମାନେ ଯିବା ସମୟରେ ବାଟରେ ମଧ୍ୟ ମୃତ୍ୟୁବରଣ ହେଇଯାଉଛି ହସ୍ପିଟାଲ ମାନଙ୍କରେ ଭାଷା ପ୍ରତିବନ୍ଧକ ମଧ୍ୟ ଦେଖାଯାଉଛି ସେଠାକାର ଲୋକମାନେ ଇଂରାଜୀରେ ବା ହିନ୍ଦୀରେ ସେମାନେ କଥା କହୁଛନ୍ତି ଯଦ୍ୱାରା ଆମ ଅଞ୍ଚଳର ଲୋକମାନେ ତାଙ୍କର ଭାଷାକୁ ବୁଝିପାରୁନାହାନ୍ତି ଏବଂ ସେ ଅଧିକ ଡାକ୍ତର ଡାକ୍ତରମାନେ ଭେଦଭାବ ମଧ୍ୟ ଦେଖାଉଛନ୍ତି ଧନୀ ଗରିବର ଭେଦଭାବ ଧନୀ ଧନୀ ସମ୍ପ୍ରଦାୟର ଲୋକ ଲୋକମାନଙ୍କୁ ସେମାନେ ପ୍ରାୟତଃ ପ୍ରାୟତଃ ଅଧିକ ମୂଲ୍ୟ ଦେଇଥାନ୍ତି ଏବଂ ଗରିବ ଲୋକମାନଙ୍କୁ ସେମାନେ ଉଚିତ ମୂଲ୍ୟ ଦେଖା କରିନଥାନ୍ତି ଯଦ୍ୱାରା କି ଗରିବ ଗରିବ ସମ୍ପ୍ରଦାୟର ଲୋକମାନେ ଅଧିକ ଭାବରେ ମୃତ୍ୟୁବରଣ ମୃତ୍ୟୁବରଣ କରୁଛନ୍ତି ଜାତି ମଧ୍ୟ ଦେଖାଯାଉଛିି ଏବଂ କିଛି କିଛି ଡକ୍ଟର ମାନେ ଅଛନ୍ତି ଯେଉଁମାନେ କି ଅଭଦ୍ର ଓ ଅସମ୍ବେଦନଶୀଳ ହୋଇ ଗରିବ ଲୋକମାନଙ୍କୁ ସେମାନେ ନିର୍ଯାତନା କରୁଛନ୍ତି ଦୂର ନିଜ ଅଞ୍ଚଳରୁ ଦୂରତା ହୋଇଥିବାରୁ ସେ ହସ୍ପିଟାଲକୁ ଯିବା ସମୟରେ ଅଧା ରାସ୍ତାରେ ମଧ୍ୟ ଜଣଙ୍କର ଜଣଙ୍କର ମୃତ୍ୟୁ ହୋଇ ହୋଇଯାଉଛି ଭାଷା ପ୍ରତିିବନ୍ଧକ ଲୋକ ଲୋକମାନେ ତାଙ୍କର ଭାଷାକୁ ବୁଝି ପାରୁନାହାନ୍ତି ଯଦ୍ୱାରା ସେମାନେ ସେଠି ସେଇ ହସ୍ପିଟାଲ ମଧ୍ୟ ଘରକୁ ଫେରି ଆସୁଛନ୍ତି ଉଚିତ ଭାବରେ ସେମାନେ ତାଙ୍କର ସ୍ୱାସ୍ଥ୍ୟକୁ ସେଠାରେ ଦେଖାଇ ପାରୁନାହାନ୍ତି ପ୍ରଥମତଃ ଦୂରତା ତା'ପରେ ମୂଲ୍ୟ ଅଧିକ ଗରିବ ଭାାବି ସେମାନେ ଆମ ପାଖରୁ ଆମ ପାଖରୁ ଅଧିକ ଅଧିକ ଟଙ୍କା ଲୁଟିି ନେଉଛନ୍ତି ତା'ପରେ ଜାତି କିମ୍ବା ଶ୍ରେଣୀ ଭେଦଭାବ ଜାତି ମଧ୍ୟ ସେ ସେଠି ଦେଖାଯାଉଛି ଭେଦଭାବ ଧ୍ଵନି ଗରିବରେ ଭେଦଭାବ ବି ଦେଖାଯାଉଛିି ଅଭଦ୍ର କିମ୍ବା ଅସମ୍ବେଧନଶୀଳ ଭାବେ ସେମାନେ ଆମ ସହିତ ନିର୍ଯାତନା କରୁଛନ୍ତି